ହଁ ହାଲୋ ମୁଇଁ ତ ଏବେ ନୂଆ ବିହା ହେଇଚି ବାହାରକୁ ବିଦେଶ ବୁଲିଯିବାର୍ ଲାଗି ମୋର୍ ଇଟା ଅଛି ଆମର୍ ଦୁଇ ଜଣ ଯିବାର୍ ଅଛି ବଏଲେ ପାସ୍ପୋର୍ଟ୍ ସାଇଜ୍ ଫଟୋଟା କେମିତି କେମିତି ବନାଲେ ଆମେ ଭଲ୍ସେ ଯାଇପାର୍ମୁ କାଁ କାଣା ସେଥିରେ ଦର୍କାର୍ ଲାଗୁଛେ ହେଁ ଦର୍କାର୍ ଆଧାର୍ କାର୍ଡ଼୍ ଜମି ପଟା ଆକୁ ଭୋଟ୍ର ଫଟୋ ଇ ସବୁ ଲାଗୁଛେ ନା କି ବାପା ମାଁଙ୍କରଟା ବି ଲାଗୁଚେ ବାପା ମାଆଙ୍କର୍ ବି ବାପା ମାଆର୍ଟା ବି ଦେଲେ ଆର୍ଟିକେ ଭଲ୍ ଆସ୍ବା ନିକେଁ ହଉ ହଉ ଠିକ୍ ଅଛେ